ଅନ୍ୟ ଗଛ ତୁଳନାରେ ଲେମ୍ବୁ ଗଛ ହେଉଛି ସୁକ୍ଷ୍ମ ଗଛ ତେଣୁ ଏହି ଗଛ ବଞ୍ଚିବା ବହୁତ କଷ୍ଟକର କଠିନ ଗ୍ରୀଷ୍ମ ଋତୁରେ ଗଛ ଗୁଡ଼ିକରେ ଠିକ ଭାବରେ ଦୁଇ ଥର ପାଣି ନ ଦେଲେ ଗଛ ମରିଯାଇଥାଏ ଏବଂ ଶୀତଦିନେ ଗଛକୁ ହାଲୁକା ଭାବରେ ଅଳ୍ପ ପାଣି ଦେଇ ତାର ଯତ୍ନ ନିଆଯାଏ